ମୋର ସବୁଠାରୁ ସ୍ମରଣୀୟ କ୍ରୀଡ଼ା ଅଭିଜ୍ଞତାକୁ ବର୍ଣ୍ଣନା କରିପାରେ ମୋତେ ସବୁଠାରୁ ହକି ଦେଖିବାକୁ ପସନ୍ଦ ଏବଂ ମୁଁ ଭୁବନେଶ୍ଵରକୁ ଦେଖିବାକୁ ଯାଇଥିଲି ସେଠି ମୁଁ ଦେଖିଲି ସେଠି ଏ ଏତେ ଏମିତି ଖେଳ ହେଲା ମୁଁ ସେଥିରେ ହଜିଗଲି ସେ ଖେଳ ମୋତେ ବହୁତ ପସନ୍ଦ ଦୁଇଟି ଦୁଇଟି ଦୁଇଟି ଟିମ୍ ଥିଲେ ସେ ଦୁଇଜଣ ଟିମ୍ ବଢ଼ିଆ ଖେଳୁଥିଲେ ଆଉ ଖେଳ ଭିତରେ ମୁଁ ଏମିତି ହଜିଗଲି ଦେଖିଲି ନିଜକୁ ଭୁଲିଗଲି ଆଉ ମୋତେ ଦୁଇ ଜଣଙ୍କ ଟିମ୍ ପୁରା ଆଗରେ